ଭାରତର ବିଭିନ୍ନ ବିଭିନ୍ନ ବିଭିନ୍ନ ଭାଗରେ ବିଭିନ୍ନ ଜାତିର ବିଭିନ୍ନ ସମୃଦ୍ଧି ମଧ୍ୟରେ ବି ଆମ ଓଡ଼ିଶାର ଓଡ଼ିଶାର ଭାଷା ସାହିତ୍ୟ ସଂସ୍କୃତି ଶ୍ରେଷ୍ଠ ଭୂମିକା ଗ୍ରହଣ କରିଛି ଆମର ଭାରତ ବାହାରେ ମଧ୍ୟ ବହୁତ ବହୁତ ଶ୍ରେଷ୍ଠ ଭୂମିକା ଗ୍ରହଣ କରିଛେ ଆମ ଓଡ଼ିଆ ଭାଷା ଯେପରିକି ଗୁଜୁରାଟ ବିହାର ଓଡ଼ିଶା ବାହାରେ ଅନ୍ୟ କୌଣସି ରାଜ୍ୟମାନଙ୍କରେ ମଧ୍ୟ ଆମ ଓଡ଼ିଆ ଓଡ଼ିଆ ଭାଷାର ସଂସ୍କୃତି ଆମ ଭାଷା ସାହିତ୍ୟର ଆମର ସଂସ୍କୃତି ପରମ୍ପରା ସବୁର ବଜାୟ ରହିଛି ଆମ ଭାଷା ଓଡ଼ିଆ ସାହିତ୍ୟ ସଂସ୍କୃତି ସବୁଥିରେ ବଜାୟ ରହିଚି ଆମ ଦେଶ ଆମ ଭାରତ ବିଭିନ୍ନ ଭାରତର ବିଭିନ୍ନ ଭାରତ ବାହାରେ ମଧ୍ୟ ବିଭିନ୍ନ ଦେଶମାନଙ୍କରେ ଆମ ଭାଷାର ବହୁତ ବହୁତ ମାନ୍ୟତା ମିଳିଛି ଶ୍ରେଷ୍ଠତା ମିଳିଛିି ଆମ ଭାରତର ସଂସ୍କୃତି ଓ ସଂସ୍କୃତି ପରମ୍ପରା ଭାଷାକୁ ନେଇ ଅନେକ ଆଲୋଚନାକୁ ଆସିଛିି ଯେହେତୁ ଆମ ଓଡ଼ିଆ ଭାଷାର ପରମ୍ପରା ସଂସ୍କୃତି ଶ୍ରେଷ୍ଠତା ରହିଛି ଆମର ସାଂସ୍କୃତିକ ପରମ୍ପରା ଯେପରିକି ଆମ ଓଡ଼ିଆର ପର୍ବପର୍ବାଣୀ ସଂସ୍କୃତ ପରମ୍ପରା ଗୀତ ନାଟ୍ୟ ସବୁଥିର ମାନ୍ୟତା ମିଳିଛି ଦେଶ ବାହାରେ ମଧ୍ୟ ଆମ ଆମ ଭାରତ ଶ୍ରେଷ୍ଠତା ମାନ୍ୟତା ପାଇଛି ଓଡ଼ିଆ ଭାଷା ହିସାବରେ ଆମ ଦେଶ ବହୁତ ଆଗକୁ ଯାଇଛି ଆମ ଭାଷାକୁ ନେଇ ମୁଁ ଓଡ଼ିଆ ଭାଷାର ମାନ୍ୟତା ବହୁତ ରହିଛି ଆମ ଦେଶ ବାହାରେ